ଓଡ଼ିଶାର କୃଷକମାନେ କୃଷକ କରି ସେଥିର୍ ପ୍ରଫିଟ୍ କରୁଛନ୍ ଆଉ ସେଠାକେ ଧାନ୍କେ ଦେଉଛନ୍ ନିଜେ ଦେଉଛନ୍ ଆଉ ଓ ପ୍ରଫିଟ୍ କରୁଛନ୍ ଆଉ କିଛି ଲୋକ ବ୍ୟବସାୟ କରି ବଜାର୍ ନେଇ କରି ପ୍ରଫିଟ୍ କରୁଛନ୍ ଓଡ଼ିଶାର କୃଷକ ମାନେ କୃଷିକୁ ଆଗେଇବା ପାଇଁ ସେମାନେ ଲୋନ୍ ନେଇ କୃଷକ କରୁଛନ୍ କୃଷି କାମ କରୁଛନ୍ ସାର୍ ଔଷଧ ଦେଉଛନ୍ ବିହନ୍ ଆନୁଛନ୍ ଧାନ୍ ଜଗାଉଛନ୍ ସେଟାକେ କେତେ କାମ୍ କରି କରି ବୋତି ବୋତିଆ ଲଗାଇ କରି ସେଥିରେ ପ୍ରଫିଟ୍ ବାହାର୍ କରୁଛନ୍ ଆଉ ସେମାନେ କୃଷି କାମ୍କେ ଆଗେଇ କରି ରଖୁଛନ୍ ଚାଷ୍ କାମ୍ ନାହିଁ କଲେ ଆମେ ତ କେନ୍ସିଟା ଖାଇ ନେଇପାରୁଁ ସେଥିର୍ ଲାଗି ସେଟା ଆମ କୃଷକମାନେ କୃଷି କାମ୍ ଆଗେଇ କରି କରୁଛନ୍ତି କୃଷକମାନେ